ରୋଷେଇ କରିବା ସମୟରେ ଆପଣଙ୍କର ବାସନ ଆମେ ସାଧାରଣତଃ ଷ୍ଟିଲ୍ ବାସନ ସିଲଭର୍ ବାସନ ଆଉ କଂସା ବାସନ ଇତ୍ୟାଦି ଆମେ ବ୍ୟବହାର କରୁଛୁ ଆଉ ରୋଷେଇ କରିବା ପାଇଁ ଆମର ରାଇସ୍ କୁକର ଆଉ ଆପଣଙ୍କର ରହିଲା ପ୍ରେସର କୁକର ଏସବୁ ଅଛି ଆମେ ବ୍ୟବହାର କରୁଛୁ ଆଉ ତ ଗ୍ୟାସ୍ ତ ଆମେ କରୁଛୁ ଏହି ଯେଉଁ ବାସନ କୁସନ ଏହି ଗ୍ରାଇଣ୍ଡର ଗ୍ରାଇଣ୍ଡର ତ ରହୁଛି ଆପଣଙ୍କର ହେଲା ରାଇସ୍ କୁକର ଆଉ ପ୍ରେସର କୁକର ରାଇସ୍ କୁକରରେ ଶୀଘ୍ର ଭାତ ହେଉଛି ପ୍ରେସର କୁକର ଏ ଯେଉଁ ଡାଲି ଫାଲିଟା ହେଉଛି ତରକାରୀ ଫରକାରୀ ହେଉଛି କିନ୍ତୁ ଶୀଘ୍ର ଆମର ହେବ ଶୀଘ୍ର ସରିବା ପାଇଁ ଏସବୁ ଆମେ ବ୍ୟବହାର କରୁଛୁ ଆଉ ଏଥିପାଇଁ ଆମେ ଏଇଟା ସବୁ ବ୍ୟବହାର କରୁଛୁ